ହ୍ୟାଲୋ ହଁ ହଁ ହଁ କହ ହଁ ହଁ କରିବା ହଁ ହଁ କର୍ମା ହଁ ହଁ ଦୁଇ ପଟ କର୍ମା ସାଙ୍ଗ ହେଇକି ପଚାର୍ବୁ ପଚାର୍ବୁ କେତେ କେତେ ଦର୍ମା ବେଶୀ ଦର୍ମା ଦେଉଥିଲେ ହେନ କର୍ମା ହଁ କେନ୍ ଗାଁ ନ ହଁ ହଁ ତାହେଲେ କର୍ମା ଏଁ ମୁଇଁ ଫଟାମୁଡ଼ାରେ ଅଛେ ହଁ ହଁ ଭଲ୍ ଭାବରେ ପଚାରିଛୁ କି କ'ଣ କହିଲେ ହଁ ହଁ ତାହେଲେ ସୁବିଧା ଦେଖିକି କରିବା ଆଉ ବାକି ଏକେ ସାରି କର୍ମା ଦୁହି ପଟ ଏକେ ସାରି ରହେମା ବାକି ହେନ ଆର୍ ଟିକେ ଭଲ୍ କରି ପଚ୍ରାବୁ କହେମା ଟାଇମ୍ ଟେବୁଲ୍ ହେନ୍ତା ସବୁ ପଚ୍ରେଇ କିରି କହେମା ରହିବାକୁ ଭଲ ଜାଗା କି ହଁ ତାହେଲେ କର୍ମା ଠିକ୍ ଅଛି ରହୁଛି